ଢେଙ୍କାନାଳର ମୁଖ୍ୟ ଫସଲ ଆମର ଆଖୁ ସୂର୍ଯ୍ୟମୁଖୀ ଚିନାବାଦାମ ଆଳୁ ସୋରିଷ ବିରି ମୁଗ ଏମିତି ଅନେକ ଫସଲ ଅଛି ଆମର ଏଇ ସୂର୍ଯ୍ୟମୁଖୀରୁ ଆମେ ଧାନ ବି କରୁ ସୂର୍ଯ୍ୟମୁଖୀରୁ ଆମେ ତେଲ ରାନ୍ଧୁ ଚିନାବାଦାମରୁ ବି ତେଲ ପାଉ ଚାଉଳକୁ ଆମେ ଧାନକୁ ପେଡ଼ିକି ଚାଉଳ ବି ଖାଉ ସେଥିରେ ବହୁତ କିଛି ପାଉ ଆମେ ଢେଙ୍କାନାଳ ପୁରା ଫେମସ୍ ହେଉଛି ଆଖୁ ଚାଷ ପାଇଁ ଢେଙ୍କାନାଳ ଶକ୍ତି ସୁଗାର୍ ବି ଅଛି ଆମର ସୂର୍ଯ୍ୟମୁଖୀ ବି ଆମର ଏକର ଏକର ଆମେ ଢେଙ୍କାନାଳ ଜିଲ୍ଲାରେ କରୁଛୁ ଜଣକା ଦୁଇ ଏକର ତିନି ଏକର ବାଦାମ ତେଲ ବି ରାନ୍ଧିଛୁ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ହେଉଛି ଶକ୍ତି ସୁଗର ପାଇଁ କିଛି ପ୍ରୋବ୍ଲେମ୍ ନାହିଁ ଆମର ଏଠି ସବୁ ବ୍ୟବସ୍ଥା ଅଛି ଢେ଼ଙ୍କନାଳ ଜିଲ୍ଲା ହିଁ ଆମ ଜିଲ୍ଲା ଭିତରେ ମେନ୍ ମୁଖ୍ୟ ଆମର ନିର୍ଭର କରୁଛି ଚାଷ ଉପରେ ଏଇଠି ସବୁ ଚାଷ ଆଜ୍ଞା ଏଇଠି ହୁଏ